ନାଇଁ ହଁ ଚାଷ ତ ଆମର ସାଧାରଣତଃ ଜମି ଅଛି ସତ କିନ୍ତୁ ଆମେ ଲୋକଙ୍କ ଦ୍ୱାରା କରାଉ ଯେଉଁମାନେ ଭାଗ ଚାଷୀମାନେ ଆମକୁ ଚାଷ କରନ୍ତି ସେମାନେ ବହୁତ ସାହାଯ୍ୟ କରନ୍ତି ଯେହେତୁ ଲୋକମାନଙ୍କର ଆମ ଗ ଆମର ଲୋକମାନେ ଏତେ ଆମେ ସାହାଯ୍ୟ କରିପାରିବୁନି ଜମିରେ ସେଥିପାଇଁ କ୍ଷେତରେ ସମୟ ବି ଦେଇପାରିବୁନି ସେଥିପାଇଁ ଭାଗଚାଷୀମାନେ ଆମକୁ ସାହାଯ୍ୟ କରନ୍ତି ଚାଷ କରିବାରେ ସବୁଠୁ ଆରମ୍ଭ କରିକି ଚାଷକାମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସାହାଯ୍ୟ କରନ୍ତି ଶେଷ ପର୍ଯ୍ୟନ୍ତ ସେ ସାହାଯ୍ୟ କରନ୍ତି ବିହନ ପକେଇବା ଠାରୁ ଅମଳ ପର୍ଯ୍ୟନ୍ତ ସବୁ ପ୍ରକାରରେ ସାହାଯ୍ୟ କରନ୍ତି ସେଥିପାଇଁ ସେ ମଧ୍ୟସ୍ଥିମାନଙ୍କର ତ ନିହାତି ସାହାଯ୍ୟ ନିହାତି ଦରକାର ଆଉ ସେମାନେ ବି କରନ୍ତି ନକରିଲେ ବି ଆମେ ଜମିର ମାଲିକ ହିସାବରେ ବି ସେତିକି ଉତ୍ପାଦନକ୍ଷମ ହୋଇପାରନ୍ତୁ ନାହିଁ ଶେଷରେ ଅମଳ ସରିଲା ପରେ ମଧ୍ୟ ସେମାନେ ସାହାଯ୍ୟ କରନ୍ତି ଅମଳ ସରିଲା ପରେ ବି ବେପାରୀମାନଙ୍କ ପାଇଁ ବେପାରୀମାନଙ୍କୁ ବିକିବା ପାଇଁ ବେପାରୀମାନେ ଧାନ ନେଇକି ବିକନ୍ତି ଆଉ ଯେଉଁଟା ସରକାରୀ ରେଟ୍ରେ ମଧ୍ୟ ଆମକୁ ତା'ର ମୂଲ୍ୟଟି ଦିଅନ୍ତି ତେଣୁକରି ସେମାନେ ଶୋଷଣ ପରିବର୍ତ୍ତେ ଶୋଷଣ ତ କରିବେନି ଆଜିକାଲିକା ସମାଜରେ ଶୋଷଣର ପ୍ରଶ୍ନ ଉଠିବା କମ୍ କିନ୍ତୁ ସେମାନେ ଆମକୁ ସାହାଯ୍ୟ କରନ୍ତି ଯଦ୍ଵାରା ଜମି ମାଲିକମାନେ ଭୂମିର ସେ ହଁ ଖଟି ନପାରିଲେ ମଧ୍ୟ ଧାନ କେହି କେହି ଉତ୍ପାଦନ କରିକି ଫସଲରୁ କିଛି ପଇସା ପ ପଇସା ଉପାର୍ଜନ କରିବାରେ କରନ୍ତି ଆଉ ସେମାନେ ମଧ୍ୟସ୍ଥିମାନଙ୍କର ସାହାଯ୍ୟ ଅତ୍ୟନ୍ତ ଜରୁରୀ